ଘରୋଇ ଉପଚାର ଅନୁସରଣ କରିବା ପାଇଁ ଲୋକ ମାନଙ୍କୁ ପରାମର୍ଶ ଦେବା କଥା ଘରେ ମାଟିପାତ୍ରରେ ପାଣି ରଖି ପିଇଲେ ଦେହ ଥଣ୍ଡା ରୁହେ ପେଟ ଥଣ୍ଡା ରୁହେ ମନ ପ୍ରଫୁଲ୍ଲ ରୁହେ ଏହିପରି ଭାବରେ ପାଣିକୁ ପିଇଲେ ଶାନ୍ତି ମଧ୍ୟ ଲାଗେ ଘରୋଇ ମାଟିପାତ୍ରରେ ପାଣି ରଖିବା ପାଇଁ ଆଗକାଳରୁ ଲୋକମାନେ ପରାମର୍ଶ ଦେଇଥାନ୍ତି ଏହିପରି ଭାବରେ ପାଣିକୁ ଫିଲ୍ଟର କରିବା ପାଇଁ ଏବଂ ଶୁଦ୍ଧ କଲେ ଆମ ଶରୀର ସୁସ୍ଥ ରହିବ ମାଟି ପାତ୍ରରେ ପାଣି ରଖିବା ଦ୍ୱାରା ଥଣ୍ଡା ହୋଇ ରହିଥାଏ ତାହାକୁ ପିଇବା କ୍ଷଣି ଶରୀର ଆତ୍ମା ଶାନ୍ତି ଲାଗେ